ଦୈନିକର ବାର୍ତ୍ତାଳପରେ ଆମେ ଦୈନିକ ବାର୍ତ୍ତାଳପରେ ଆମେ ଆମେ ତ ଓଡ଼ିଆ ଭାଷାକୁ ବହୁତ ଭଲ ପାଉ ଆମର ଓଡ଼ିଶାରେ ଓଡ଼ିଆ ହିଁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଇଥାଏ ଏଥିରେ ଆମର ବାକ୍ୟ ଶବ୍ଦ ଏବଂ ଆମର ବାକ୍ୟ ଗଠନ ସନ୍ଧି ବିଚ୍ଛେଦ ଏବଂ ଛୋଟ ଛୋଟ ବାକ୍ୟ ଗୋଟିଏ ଶବ୍ଦରୁ ଅନେକ ଗୁଡ଼ିଏ ଶବ୍ଦ ଏସବୁ ଆମର ବ୍ୟବହାର କରାଯାଇଥାଏ